ଆମ ଗ୍ରାମରୁ ସହରକୁ ଯିବା ପାଇଁ କେବଳ ଗୋଟିଏ ହିଁ ବସ୍ ଚଳାଚଳ ହେଉଛି ଆଉ କେତେ ସାରା ଅଟୋ ମଧ୍ୟ ଯାଉଛି କିନ୍ତୁ ଯେହେତୁ ଆମର ଗୋଟିଏ ବସ୍ ଚଳାଚଳ ହେଉଛି ତେଣୁ ସେଥିପାଇଁ ଆମ ବହୁତ ଅସୁବିଧା ଆମେ ଭୋଗୁଛୁ କ'ଣ ପାଇଁନା ସବୁ ମାନେ ଗୋଟିଏ ସମୟରେ ଯଦି କେତେ ସାରା ଲୋକ ଯିବାକୁ ଚାହୁଁଛନ୍ତି ଯଦି ପଚାଶରୁ ବି ଅଧିକ ଲୋକ ଯିବା ଚାହୁଁଛନ୍ତି ତାହେଲେ ଯାଇପାରୁନାହାନ୍ତି ତେଣୁ ସହରକୁ ଯିବା ରାସ୍ତା ଏତେ ମାନେ ସଡ଼କପଥ ଆମର ଭଲ ନାହିଁ ଯଦ୍ୱାରା ଆମକୁ ବହୁତ କଷ୍ଟ ସହିବାକୁ ପଡ଼ୁଛି ଏବଂ ଅଟୋରେ ଗଲେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛିି ତେଡ଼ା ଆମର ବସ୍ ଚଳାଚଳ ମଧ୍ୟ ଭଲ ନୁହଁ ଭଲ ନାହିଁ ଆଉ ରାସ୍ତାର ମଧ୍ୟ ଭଲ ନାହିଁ ତେଣୁ ଯଦି ନୂତନ ବସ୍ ସେଇଟା ଆଉ ଯଦି ଆମର ରାସ୍ତାର ମରାମତି କାର୍ଯ୍ୟ ହୋଇପାରେ ତାହେଲେ ଆମେ ଆମେ ଆପଣଙ୍କ ପାଖରେ କୃତଜ୍ଞ ହୋଇପାରିବୁ ଆଉ ଯେହେତୁ ବସ୍ର ଚଳାଚଳ ଭଲ ନାଇଁ ତେଣୁ ଯଦି ସହରକୁ କୌଣସି ପିଲାର ଯେହେତୁ ପିଲାମାନଙ୍କର ସ୍କୁଲ୍ ମଧ୍ୟ ସହରରେ ତେଣୁ ଠିକ୍ ଟାଇମ୍ରେ ଯିବାରେ ମଧ୍ୟ ପହଞ୍ଚିବାରେ ମଧ୍ୟ ଟିକେ ଅସୁବିଧା ହେଉଛି ଆଉ ଅନ୍ୟ ଲୋକମାନଙ୍କର ଅଫିସ୍ ସବୁ ଯେହେତୁ ସହରରେ ତେଣୁ ସେମାନଙ୍କୁ ମଧ୍ୟ ଠିକ୍ ଟାଇମ୍ରେ ପହଞ୍ଚିବାର ଅସୁବିଧା ହେଉଛି ତ ସେମାନେ ବିଭିନ୍ନ ପ୍ରକାର ସ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେଣୁ ବସ୍ରେ ଯଦି ଗୋଟିଏ ବସ୍ କି ଦୁଇଟା ଆଉ ଦୁଇଟା ବସ୍ ଯଦି ଆମର ଅଞ୍ଚଳରେ ଚାଲିବ ତାହେଲେ କିଛି ବି ଅସୁବିଧା ହେବନି ଆଉ ଯଦି ରୋଡ଼୍ସ୍ର ମାନେ ରାସ୍ତାର ରାସ୍ତାରେ ଯଦି ମରାମତି କାର୍ଯ୍ୟ ଚାଲିବ ତାହେଲେ ମଧ୍ୟ କିଛି ସମସ୍ୟାର ସମାଧାନ ହବ